ଭାରତର ଯେଉଁ ଲୋକପ୍ରିୟ ଯୋଗଗୁରୁ ହେଉଛନ୍ତି ରାମଦେବ ବାବା ଆଉର୍ ସେ ବହୁତ ବଢ଼ିଆଁ ଯୋଗଗୁଡ଼ାକ ଶିଖାନ୍ତି ଆଉର୍ ସେ ଯୋଗ କରିବା ଦ୍ୱାରା ମାନସିକ ଶାନ୍ତି ଏବଂ ଦେହ ସୁସ୍ଥ ଏବଂ ଯୋଗଟା ବହୁତ ବହୁତ ଦିନ ଧରି ଆମ ପରମ୍ପରାରେ ଆସିଛି ଆଉ ରାମଦେବ ବାବା ସେସବୁ ଯୋଗକୁ ଆମ ଆଖି ସାମ୍ମାନାକୁ ଆଣି ଆମକୁ ଉପକୃତ କରିଛନ୍ତି ଆଉ ତାହା ଦ୍ଵାରା ଆମେ ଉପକୃତ ବି ହେଉଛୁ